ମୁଁ ମାଛ ଧରିବା ପାଇଁ ବହୁତ ଆଗ୍ରହୀ ଅଟେ ସାଧାରଣତଃ ଆମ ଗାଁରେ ଗୋଟିଏ ବଡ଼ ପୋଖରୀ ଅଛି ଯେଉଁଠି କି ଅନେକ ଗୁଡ଼ିଏ ବିଭିନ୍ନ ପ୍ରକାର ମାଛ ରହିଥାନ୍ତି ମୁଁ ସେହି ସମାଜରେ ଯେତେବେଳେ ମନେ କରେ କିଛି ମାଛ ଖାଇବା ପାଇଁ ମୁଁ ମୋ ମାଛ ଧରିବା ପାଇଁ ପୋଖରୀକୁ ଚାଲିଯାଏ ଏବଂ ମୁଁ ମୋ ସହିତ ଧୋପି ମଶାରି ବାଉଁଶ ଲାଠି ଇତ୍ୟାଦି ନେଇକି ଯାଇଥାଏ ଯାହା ମାଧ୍ୟମରେ ମୁଁ ସେହି ମାଛ ଗୁଡ଼ିକୁ ଧରି ଏବଂ ଘରକୁ ଆଣି ତାକୁ ରୋଷେଇ କରେ ଏବଂ ରୋଷେଇ କରିସାରିଲା ପରେ ମୁଁ ତାହାକୁ ଖାଏ ଏବଂ ମୁଁ ଯେତେବେଳେ କୌଣସି ଗୋଟିଏ ଜାଗାକୁ ଯାତ୍ରା କରେ ସେହି ସମାଜରେ ମୋ ପୂର୍ବରୁ ମୋ ରୀତିନୀତି ଏବଂ ରୁଟିନ୍କୁ ଆଗେ ହିସାବ କିତାବ କରିକି ରଖିଥାଏ ତ ଯେତେବେଳେ ମୁଁ କୌଣସି ସ୍ଥାନକୁ ଘରୁ ବାହାରେ ସେତେବେଳେ ପ୍ରଥମେ ବାପା ମା'ଙ୍କୁ ବାପା ମା'ଙ୍କର ଆଶୀର୍ବାଦ ନେଇ ଘରୁ ବାହାରେ ଏବଂ ଯେତେବେଳେ ମୁଁ ରୁଟିନ୍ କରେ କେତେ ସମୟରେ କେଉଁଠିକୁ ପହଞ୍ଚିବା ଅଛି କେତେ ସମୟ ଲାଗିବ କେତେ ଦିନ ରହିବି ତା' ହିସାବରେ ମୁଁ ପ୍ୟାଣ୍ଟ ସାର୍ଟଟା ପ୍ୟାକେଟ୍ ପ୍ୟାକେଟ୍ରେ ବା ପ୍ୟାକ୍ କରେ ଏବଂ ଏୟାର୍ ବ୍ୟାଗ୍ରେ ନେଇକି ଯାଏ ଏବଂ ଟ୍ରେନରେ ଯିବ ଅଛି ତା' ତା'ହେଲେ ମୁଁ ପୂର୍ବରୁ ଟ୍ରେନ ଟିକେଟ୍ଟାକୁ ଅନଲାଇନ୍ ମାଧ୍ୟମରେ ବୁକିଙ୍ଗ କରିଦେଇଥାଏ ଏବଂ ଯଦି ବସ୍ରେ ଯିବାର ଅଛି ତା'ହେଲେ ବସ୍ରେ ମଧ୍ୟ ମୁଁ ଅନଲାଇନ୍ ବୁକିଙ୍ଗ କରିଦେଇଥାଏ ଏହିପରି ମାଧ୍ୟମରେ ମୁଁ ପୂର୍ବରୁ ରୀତିନୀତି ମୋ ରୁଟିନ୍ଟାକୁ ସ୍ଥିତି କରି ରଖିଥାଏ